ଆରେ ନାଇଁ ନାଇଁ ସେ ଟାପୁଡ଼ିଆ ସ୍କ୍ରୁଡ୍ରାଇଭର୍ଟା ବଢ଼ିଆ

ମୁଁ ଯାଇଥିଲି ମାର୍କେଟ୍ ଟିପୁ ବାବୁ ମୋତେ କହିଲେ କି ଟାପୁଡ଼ିଆ ନିିଅ ମୁଁ କହିଲି ନା ଅଧିକା ପଇସା ପଡ଼ିବ ହେଲେ ଅଧିକା ପଇସା କ'ଣ ଦଶ କୋଡ଼ିଏ ଟଙ୍କା ଅଧିକା ନେଲେ ଅଲଗା ସ୍କ୍ରୁଡ୍ରାଇଭର୍ ଠାରୁ କିନ୍ତୁ ସେ ମିନିମମ୍ ହେଇଗଲାଣି କେତେ ସାତ ଆଠ ବର୍ଷ ହେଇଗଲାଣି ସେ ସ୍କ୍ରୁଡ୍ରାଇଭର୍ ଚାଲିଛି ଏ ଯାଏଁ ବଢ଼ିଆ ବଢ଼ିଆ ଟାକୁୁଡ଼ିଆଟା ବଢ଼ିଆ ସେଇ ଟିପୁ ବାବୁ ଟିପୁ ବାବୁଙ୍କ ପାଖରୁ ହେଉ କି ନଖିଆ ନଖିଆ ଦୋକାନ ହେଉ ଯାହା କତିରୁ ଆଣ କିନ୍ତୁ ଟାପୁଡ଼ିଆ ହିଁ ଆଣିବ ଟାପୁଡ଼ିଆଟା ବଢ଼ିଆ ବଢ଼ିଆ ଚାଲୁଛି ହଁ ହଁ ହଁ ସ୍କ୍ରୁଡାଇଭର୍ ବା ଟାପୁଡ଼ିଆାରେ ସ୍କ୍ରୁଡ୍ରାଇଭର୍ ନାହିଁ କି ହଁ ଅଛି ଅଛି ଅଛି ଅଛି ତମେ ପଚାରିବ